ଆର୍ଟିଫିସିଆଲ୍ ମେସିନ୍ ଗୋଟେ ଏମିତି ମେସିନ୍ ସେ ମେସିନ୍ ଦ୍ୱାରା ଆମକୁ ଖେଳିବାକୁ ବହୁତ ଭଲ ଲାଗେ ସେ ମେସିନ୍ ଭିତରେ କ୍ରିକେଟ୍ ବଲ୍ ପକାଇ ଅନ୍ କରିଦେଲେ କ୍ରିକେଟ୍ ବଲ୍ ସେ ମେସିନ୍ରୁ ଭାରି କରି ଆସେ ଆଉ ସେଇଟା ଆମକୁ ପି ଇ ଟି ଟିଚର୍ ବୋଲି ଖେଳାନ୍ତି ସେ କ୍ରିକେଟ୍ ବଲ୍ ଯେମିତି ଲୋକେ ମାରନ୍ତି ସେ ମେସିନ୍ ବି ସେମିତି ଏକା ମାରୁଛି ସେ ସେ ମେସିନ୍ ଦେଇକିରି ଖେଳିବାକୁ ଆମକୁ ବହୁତ ଭଲ ଲାଗେ ଆଉ ସେ ମେସିନ୍ ଗୋଟେ ଭଲ ମେସିନ୍ ସେ ମେସିନ୍ ଦେଇକିରି ଖେଳିବାକୁ ଆମକୁ ବହୁତ ଭଲ ଲାଗେ ଆଉ ସେ ମେସିନ୍ ଏମିତି ଗୋଟେ ମେସିନ୍ ଲୋକେ କେତେ ସ୍ପିଡ଼୍ ବଲ୍ ସେଇଟାରେ ସେମିତି ବି ସେଟ୍ କରାଯିବ ପନ୍ଦର ସ୍ପିଡ଼୍ ଷୋହଳ ସ୍ପିଡ଼୍ ଯେମିତି ସ୍ପିଡ଼୍ ହଉ ସେଟ୍ କରାଯିବ ଖେଳିବାକୁ ବି ଭଲ ଲାଗେ ବଲ୍ ଖାଲି ବଲସ୍ ତା ଭିତରେ କୋଡ଼ିଆଟା ପକାଇଦେଲେ ସେ କୋଡ଼ିଏଟା ବଲ୍ ଯାକ ଭାରିକିରି ଆସିବ ଆସିକରି ଆମ ବ୍ୟାଟ୍ ସହିତ କନେକ୍ଟ ହବ ସେଇଟାରେ ଆମେ ଖେଳୁଛୁ ଗୋଟେ ନେଟ୍ ଭିତରେ ଖେଳିବାକୁ ଆମକୁ ବହୁତ ଭଲ ଲାଗେ